ବିଦ୍ୟମାନ ଗଛରୁ ଅଧିକ ଗଛ ଉତ୍ପାଦନ କରିବା ପାଇଁ ମୁଁ ସାଧାରଣତଃ ମଞ୍ଜିର ସାହାଯ୍ୟ ନେଇ ନହେଲେ ମୋ ପାଖରେ ଅନ୍ୟ ବାଟ କଲମିର ସା କଲମି କରି ଗଛଗୁଡ଼ିକର ସାହାଯ୍ୟ ନେଇଥାଏ ଚାରା ଇତ୍ୟାଦି ଇତ୍ୟାଦି ଅନେକ ବାଟ ମଧ୍ୟ ରହିଛି ଏବଂ ଏଗୁଡ଼ିକୁ ନେଇ ମୁଁ ମୋ ବଗିଚାରେ ଲଗାଏ ଏବଂ ବିଭିନ୍ନ ପ୍ରକାର ବ୍ୟବସାୟ ମଧ୍ୟ କରିପାରେ ଆଧିରୁ ଭଲ ଖୁବ୍ କମ୍ ପରିଶ୍ରମରେ ଅଧିକ ପାରିଶ୍ରମିକ ମଧ୍ୟ ହାସଲ ହୋଇଥାଏ ତ ସାଧାରଣତଃ ବିଦ୍ୟମାନ ଗଛର କାଣ୍ଡରେ ମୁଁ ମାଟି ରଖି ଆଉ ଗୋଟେ ଗଛକୁ ଗଛର କାଣ୍ଡକୁ ଆଣି ଯୋଡି ଦିଏ ଯାଦ୍ଵାରା ଗଛଟି କଲମି ହୋଇଯାଏ ଏବଂ ଆମେ ବିଭିନ୍ନ ପ୍ରକାର ଫଳ ଫଳ ମଧ୍ୟ ନୂଆ ନୂଆ ଫଳ ବା ବହୁତ ଛୋଟ ଗଛରେ ଅଧିକ ଫଳ ବା ଗଛଟି ବହୁତ ଶୀଘ୍ର ବଢ଼ିବ ଏପରି କିଛି ଲକ୍ଷଣ ଆମେ ତା ଭିତରେ ମଧ୍ୟ ପରିବର୍ତ୍ତନ କରିପାରୁ ଯାହା କଲମିର ଗୋଟେ ପ୍ରକ୍ରିୟା କଲମି ଦ୍ୱାରା ହିଁ ହୋଇଥାଏ ଏବଂ ମଞ୍ଜି ନୂତନ ପ୍ରକାର ମଞ୍ଜି ମଧ୍ୟ ସୃଷ୍ଟି କରିପାରୁ ଏଇ ଯେଉଁ କଲମି ଚାରା ଲଗେଇବା ଦ୍ୱାରା ବିଭିନ୍ନ ପ୍ରକାର ମଞ୍ଜି ଆମକୁ ପ୍ରାପ୍ତ ହୋଇଥାଏ ଯାହା ଦ୍ୱାରା ଗଛ ଗୁଡିକ ଭଲ ମଧ୍ୟ ହୁଅନ୍ତି ଏ ପ୍ରକାର ବିଭିନ୍ନ ପ୍ରକାର ଆମେ ବିଦ୍ୟମାନ ଗଛରୁ ଅଧିକ ଗଛ ଉତ୍ପାଦନ କରିବା ବିଭିନ୍ନ ପ୍ରକାର ପ୍ରକ୍ରିୟା ସବୁ ରହିଅଛି ତ ଏହି ଗଛ ଗୁଡ଼ିକୁ ସାଧାରଣତଃ ନେଇ ଆମେ ବାଡ଼ି ବଗିଚାରେ ଲଗାଉ ଆମ ଚାରିପାଖକୁ ସବୁଜ ବର୍ଣ୍ଣରେ ପୂର୍ଣ୍ଣ କରିଥାଉ ଏବଂ ଆକୁ ବିକ୍ରି କରି ଆମେ ଆମ ଗୁଜୁରାଣ ମଧ୍ୟ ମେଣ୍ଟ କରିଥାଉ